ଆଚ୍ଛା ଆପଣ ଆପଣଙ୍କର ପିଲାଦିନ ବିଷୟରେ କିଛି କୁହନ୍ତୁ ତ ପିଲାଦିନଟା ଆକ୍ଚୁଆଲୀ ମୋର ବହୁତ ଭଲରେ ଚାଲିଥିଲା ପିଲାଦିନେ ଆକ୍ଚୁଆଲୀ ଏମିତି ମାନେ ମୋତେ କିଏ ଯେମିତି ଏବେ ଯେମିତି ଗୋଟେ ରିଗ୍ରେଟ୍ ଫିଲ୍ ହେଉଛି କି ଯେମିତି କି ଗୋଟେ ଫିଲ୍ ହେଉଛି ଆମର ଏବେ ଶାନ୍ତିରେ ଗୋଟେ ଜିନିଷ କରିପାରୁନି ଚାହିଁଲେ ବି ଗୋଟେ ବୁଲିବା ଖେଳିବା ମଜା ମସ୍ତି ଏସବୁ ଜିନିଷ ଆଉ ବଡ଼ ହେଲା ପରେ ନାହିଁ କାହିଁକିନା ବଡ଼ ହେବା ପରେ ନିଜର ଗୋଟେ ଆମର ଗୋଟେ ମାନେ ଦାୟିତ୍ୱବୋଧଟା ଆସିଯାଇଥାଏ ସେ ଦାୟିତ୍ୱବୋଧଟା ଏମିତି ଗୋଟେ ଜିନିଷ ବଡ଼ ହେଲା ପରେ ବାପା ମା'ଙ୍କ କଥା ବୁଝିବାଠୁ ଆରମ୍ଭ କରି ନିଜ କଥା ବୁଝିବା ନିଜ ଫ୍ୟାମିଲି କଥା ବୁଝିବା କିନ୍ତୁ ଏସବୁ ଜିନିଷଗୁଡ଼ାକଠୁ ବେଟର୍ ଥିଲା କି ଆଉ ମୋ ଛୁଆଦିନର ସମୟ ଛୁଆଦିନେ ବହୁତ ମଜା କରିଛୁ ବହୁତ ମାନେ ଏମିତି କି ଛୁଆଦିନେ ସକାଳୁ ସ୍କୁଲ୍ ଯିବା ସ୍କୁଲ୍ରୁ ଯାଇକି ଆସିବା ବାରଟା ବେଳକୁ ଯାଇକି ବାହାରେ କେଉଁଠି ବୁଲିବା ସନ୍ଧ୍ୟାବେଳେ ଯାଇ କ୍ରିକେଟ୍ ଖେଳିବା ଖେଳିକି ଟିଉସନ୍ ଯିବା ଟିଉସନ୍ରୁ ପୁଣି ରାତି ନଅଟା ବେଳେ ଆସିବା ଏମିତି କିଛି ବହୁତ ସାରା ମେମୋରିଜ୍ ମାନେ ଆମର ଛୁଆଦିନର ରହିଆସିଛି କି ତାକୁ କେବେ ଭୁଲି ବି ହେବନି କି ତାକୁ ଯେତେ କହିଲେ ବି ସେ କଥା ମାନେ ସରିବ ବି ନାହିଁ ଛୁଆଦିନ ଗୋଟେ ଏତେ ଗୋଟେ ମାନେ ଭଲ ଜିନିଷ ମାନେ ମେମୋରିଜ୍ ହୋଇକି ରହିଛି କିନ୍ତୁ ଆଜିକାଲି ଡେଟ୍ରେ ଏଥିପାଇଁ ଦୁଃଖ ଲାଗେ କି ମୋତେ ଆକ୍ଚୁଆଲୀ ସେଇ ଜିନିଷଟା ମିଳୁନି କି ସେ ଯେଉଁ ଟାଇମ୍ ଯେଉଁ ବୁଲିବା ସେ ଯେଉଁ ଗାଁରେ ରହିବା କି ଗାଁରେ ଯେଉଁମାନେ ଗାଁରେ ଏମିତି ସବୁ ସିଜନ୍ ୱାଇଜ୍ ଆମର ବର୍ଷା ହେଉ ଶୀତ ହେଉ ଖରାଦିନ ହେଉ ଖରାଦିନେ ଆମେ ଦିନ ଆମ ଦଶଟା ହେଲେ ସ୍କୁଲ୍ରୁ ଆସିବୁ ଖାଇବୁ ପିଇବୁ ଶାନ୍ତିରେ ବୁଲିବୁ ତା'ପରେ ଖରାଦିନେ ଆମ୍ବ ଖାଇବୁ ପଣସ ଖାଇବୁ ଏମିତି ଖାଇକି ଆମେ ବୁଲିବାର ଅଛି କିନ୍ତୁ ଏବେ ସେ ଜିନିଷଟା ହୋଇପାରୁନି ଏଥିପାଇଁ କି ହଁ ଆମେ ବଡ଼ ହୋଇଗଲୁ ଆମର ଗୋଟେ ଦାୟିତ୍ୱବୋଧ ଆସିଗଲା ଏଥିପାଇଁ ଆମକୁ ଗୋଟେ ଏଇ ଜିନିଷଟା ହିଁ ମାନେ ଆମକୁ ବହୁତ ରିଗ୍ରେଟ୍ ହିଁ ଫିଲ୍ ହେଉଛି ଆଉ ବର୍ଷାଦିନ କଥା କୁହନ୍ତୁ ବର୍ଷାଦିନେ ସେମିତି ବର୍ଷା ଦିନେ ଓଦା ହୋଇକି ସ୍କୁଲ୍ ଯିବାର ମଜା ମାନେ ତା'ଠାରୁ ମାନେ ଖୁସିର ଦିନ ହୁଏତ ମୋ ଲାଇଫ୍ରେ ହିଁ ଆସିବ ହିଁ ନାହିଁ ବର୍ଷା ହୋଇକି ଖୁସିରେ ସ୍କୁଲ୍ ଯିବା ପାଣିରେ ଡଙ୍ଗା ଭସାଇବାଠୁ ଆରମ୍ଭ କରି ବର୍ଷା ହେଲେ ନାଳ ପାଖକୁ ଯିବା ପୋଖରୀ ପାଖକୁ ଯିବା ସେଇଠି ମାଛ ଦେଖିବା ମାଛ ଧରିବା ଏ ସମୟର ମଜାଟା କିଛି ଗୋଟେ ଅଲଗା ଥିଲା କିନ୍ତୁ ସେ ମଜା ଆଉ ଆଜିକା ଡେଟ୍ରେ ସେ ମଜା ଆଉ ନାହିଁ କି ସେ ଦିନ ଆଉ ନାହିଁ କି ସେ ବୟସ ବି ଆଉ ନାହିଁ ଶୀତଦିନ କଥା ତ ମାନେ କ'ଣ କହିବି ଶୀତଦିନେ ତ ବହୁତ ସାରା ମାନେ ଶୀତଦିନେ ସନ୍ଧ୍ୟା ହେଲେ ନିଆଁ ଫିଆଁ ଲଗାଇକି ବସିବା ବୁଲିବାଠୁ ଆରମ୍ଭ କରି ମାନେ ସେ ଆମର ଜ୍ୟାକେଟ୍ ପିନ୍ଧିବା କି ଜ୍ୟାକେଟ୍ ହେଉ ସାତଟା ଆଠଟା ବେଳେ ଆମେ ଶୋଇବା ସେଦିନ ଗୋଟେ ଶୀତ ଦିନର ମଜାଟା କିଛି ଅଲଗା ଥିଲା ଛୁଆବେଳେ କିନ୍ତୁ ଏବେ ସବୁ ଡେ' ହିଁ ସମାନ ସବୁ ଟୋଟାଲ୍ ଲାଇଫ୍ଟା ହିଁ ଏବେ ସେମ୍ ହୋଇଯାଇଛି ମାନେ ଖରାଦିନେ ଯାହା କରୁଛି ବର୍ଷାଦିନେ ସେୟା କରୁଛି ଆଉ ଶୀତ ଦିନେ ବି ସେୟା କରୁଛି କିନ୍ତୁ ସେତେବେଳର ଛୁଆବେଳର ଟାଇମ୍ଟା ହିଁ କିଛି ଅଲଗା ଥିଲା କି ଆମର କାମ ହେଲା କି ବର୍ଷାଦିନେ ଏ କାମଟା ହେବ ଶୀତଦିନେ ଏଇ କାମଟା ହେବ ଖରାଦିନେ ଏଇ କାମଟା ହେବ ତ ସେ ଜିନିଷଗୁଡ଼ାକୁ ମାନେ ଗୋଟେ କ'ଣ କହିବି ଗୋଟେ ସ୍ମୃତି ମାନେ ପିଲାଦିନର ଏସବୁ ଗୋଟେ ଗୋଟେ ସ୍ମୃତି ଥାଏ ତା'ପରେ ରହିଲା ପାଠ ପଢ଼ିବା ପାଠ ପଢ଼ିବା ତ ପାଠ ତ ଟୋଟାଲି ଆଉ ପଢ଼ା ମାନେ ନ କହିବାଟା ହିଁ ଭଲ ପାଠକୁ ଆମେ ଟାଇମ୍ ମାନେ ଟାଇମ୍ ହଁ ହଁ ପାଠ ପଢ଼ୁ ବାକି ସେ ଟାଇମ୍ଟାରେ ମାନେ ଯେତିକି ଟାଇମ୍ ଆକ୍ଚୁଆଲି ପାଠକୁ ଦେବା କଥା ସେତିକି ଟାଇମ୍ ଆମେ ଦେଉନାହୁଁ ତା'ଠୁ ବହୁତ କମ୍ ଟାଇମ୍ ଦେଉ କିନ୍ତୁ ଆମେ ପାଠଟା ପଢୁ ହଁ ଛୁଆ ଘରେ ବି ଗୋଟେ କଥା କୁହନ୍ତି କି ନାହିଁ ହଁ ଛୁଆ ଅଛୁ ଆଜି ଛୁଆ ଅଛୁ ପାଠ ପଢ଼ିନୁ କାଲି ପାଠ ପଢ଼ିବୁ ଏହି ସେ ଯେଉଁ ଫିଲିଙ୍ଗ୍ସ୍ଟା ମାନେ ସେଇ ଫିଲିଙ୍ଗ୍ସ୍ଟା ଥାଏ କିନ୍ତୁ ଆଫ୍ଟର୍ ଟିକିଏ ବଡ଼ ହୋଇଗଲା ପରେ ଆଫ୍ଟର୍ ଟେନ୍ ଇୟର୍ସ୍ ପରେ ସେ ରେସ୍ପନ୍ଶୀବିଲିଟିଟା ଘର ଲୋକଙ୍କର ଆସିଯାଏ କି ନାହିଁ ସେ ତ ଏବେ ପାଠ ପଢ଼ୁନି ସେ ଫ୍ୟୁଚର୍ରେ କ'ଣ ପାଠ ପଢ଼ିବ ଆଉ ପାଠ ପଢ଼ିବ କି ନାହିଁ ଏମିତି ବୁଲିଲେ କ'ଣଟା ଜୀବନରେ ଫ୍ୟୁଚର୍ କ'ଣ କରିବ ଏମିତି ସବୁ ମାନେ ବହୁତ ସାରା କୋଶ୍ଚିନ୍ ତ ଆସେ ହିଁ ଲାଇଫ୍ରେ ତ ସେମିତି ମୋ ଲାଇଫ୍ରେ ସେମିତି କିଛି ଆସିଥିଲା ବାକି ସେଦିନଗୁଡ଼ାକ କିନ୍ତୁ ମାନେ ଅକୁହା ମାନେ ଗୋଟେ ଅକୁହା ଖୁସି ଗୋଟେ ଯେମିତି ଷ୍ଟାଇଲ୍ର ସେମିତି ହିଁ ମାନେ ଜିନିଷଗୁଡ଼ା ଥିଲା ଆଉ ଗୋଟେ ହେଲା ସ୍କୁଲ୍ ଲାଇଫ୍ ମୋ ସ୍କୁଲ୍ ଲାଇଫ୍ରେ ତ ବହୁତ ମଜା କରିଛି ବହୁତ ମାନେ ବଦମାସୀ ତ ବହୁତ ସାରା ବହୁ ଜ୍ୟାଦା ବଦମାସୀ ଆଉ ସେ ବଦମାସୀର ମାନେ ଲିମିଟ୍ ମାନେ କ'ଣଟା କହିବି କେଉଁଠୁ ଆରମ୍ଭ କରିବି କେଉଁଠୁ ଶେଷ କରିବି ମୁଁ ବି କିଛି ମାନେ ମାନେ ସେଇଟା ମୁଁ କହିବା ମାନେ ପଶିବୁଲ୍ ହିଁ ହୋଇପାରୁନି ଆଉ କ'ଣ ରହିଲା ସ୍କୁଲ୍ ଲାଇଫ୍ ଗଲା ବୁଲିବା ଗଲା ହଁ ଆଉ ଗୋଟେ ଲାଇଫ୍ ହେଲା କି ଛୋଟବେଳେ ସେ ଯେଉଁ ଚାରିଟା ହେଲେ ଆମର ଯେଉଁ ଖେଳିବାକୁ ବାହାରି ଯିବା ଆଉ ସନ୍ଧ୍ୟା ସାତଟା ଛଅଟା ନ ହେଲେ ଘରକୁ ନ ଫେରିବାଟା ସେଇଟା ଗୋଟେ ଆମର ଥିଲା କି